ବିଦ୍ୟାଳୟରେ ସବୁ ବିଷୟ ପଢ଼ାଯାଏ ସବୁ ବିଷୟ ପଢାଇବା ପାଇଁ ଶିକ୍ଷକମାନେ ଥା'ନ୍ତି ଆମେ ଯେଉଁ ବିଷୟରେ ବି ବୁଝି ନ ପାରି ନ ଥା'ନ୍ତୁ ସେହି ବିଷୟରେ ଶିକ୍ଷକମାନଙ୍କୁ ବାର ବାର ପଚାରିଲେ ବି ଆମକୁ ବୁଝାଇଦେଇଥା'ନ୍ତି ଆମକୁ କୌଣସି ଶିକ୍ଷକମାନେ ଚିଡ଼ନ୍ତିନି ଆମେ ଯେତେବେଳେ ବି ଯେଉଁ କୋଶ୍ଚିନ୍ ପଚାରୁ ସେଇ କୋଶ୍ଚିନ୍ର ଆନ୍ସାର୍ ବହୁତ ଭଲରେ ବୁଝେଇଦେଇଥା'ନ୍ତି ବହୁତ ଭଲରେ ବି କହିଥା'ନ୍ତି ଆଉ ଆମ ଶିକ୍ଷକମାନେ ବହୁତ ଭଲ ଓ ସୁଶିକ୍ଷିତ ବି ଆମକୁ ବହୁତ ଭଲ ସଂସ୍କାର ବି ଦେଇ ଦେଇଛନ୍ତି